ହଁ ଆପଣ ବାଲିଯାତ୍ରା ବୁଲିବା ପାଇଁ ଆସିଛନ୍ତି ହଁ ମୁଁ ବି ଆସିଛି ତ ଏଥର ତ ବାଲିଯାତ୍ରା ତ ଜଣା ନାହିଁ କ'ଣ କ'ଣ ସବୁ ଆସିଛି ତ ମୁଁ ସବୁ ଦେଖୁଛି ଆଉ କ'ଣ କ'ଣ ସେ ସବୁ ନେବି ଆପଣଙ୍କର କ'ଣ ଦରକାର ଆପଣ କ'ଣ କ'ଣ କିଣିବେ ହଁ ହଁ

ମୁଁ ବି ତ ଭାବୁଛି ତ ମାନେ ଘର କରଣା ସେହି ଜିନିଷ ସବୁ ଜିନିଷ ଶାଢ଼ୀ ଆଉ ଯେଉଁ ସେହି ହ୍ୟାଣ୍ଡଲୁମ୍ ଇଏ ଯେତେ ସବୁ ମାନେ ସବୁ ନାଚୁରାଲ୍ ଜିନିଷରେ ଯେଉଁ ଜିନିଷ ବନା ହୁଏ ତ ସେ ଆଉ ଯେଉଁ କ'ଣ ସେଡ଼ା ଗୁଡ଼ିକ ସେହି ସବୁ ସେହି ସବୁ ବାହାର ବାହାର ସବୁ ଷ୍ଟେଟ୍ରୁ ଆସିଥାଏ ତ ସେଇଡ଼ା ବି ମୁଁ ଟିକେ ଦେଖିବି ଆଉ

ହଁ ହଁ

ନୂଆ ଆଉ କ'ଣ ସେହି ସବୁ ବେଶୀରେ ତ ଆମ ମଥୁରା କେକ୍ ଆଉ ମାଲପୁଆ ଏହିସବୁ ଆମର ଟିକେ ଇଏ ଥାଏ ଆଉ ସବୁ ଯାତ୍ରାରେ ସେ ସବୁ ଆମର ଟିକେ ଗୁରୁତ୍ୱପୂର୍ଣ୍ଣ ଥାଏ ସେ ସବୁ ଜିନିଷ ଆଉ ବାଲିଯାତ୍ରାରେ କ'ଣ ଛୋଟ ପିଲା ଟିକେ ଆସନ୍ତି ଖେଳନ୍ତି ଆଉ ସ୍ତ୍ରୀ ଲୋକଗୁଡ଼ା ଝିଅ ପିଲା ସବୁ ଯାହା ବି ଜିନିଷ ପତ୍ର ଆସିଥାଏ ସେ ସବୁ ଦେଖନ୍ତି ଆଉ ହଁ ହଁ ହଁ ସେହିସବୁ ହିଁ ମୋତେ ବହୁତ ଇଚ୍ଛା ସେ ସବୁ ଦେଖିବି ଯାଇକି ଆଉ ଦେଖିବା ଗୋଟେ ଦୁଇଟା ଆଣିବି ଆଉ ଆଉ ମାଟି ଜିନିଷର ମାଟିରୁ ଯେଉଁ ବନା ହେଇଥିବ କ'ଣ କ'ଣ ସବୁ କପ୍ ଫପ୍ ଯାହା ବି ପ୍ଲେଟ୍ ସେ ସବୁ ଏବେ ଯେଉଁ ମାଟିର ପ୍ରେସର୍ କୁକର୍ ମାଟିର ଯେଉଁ ଏବେ କଢ଼େଇ ଫଢ଼େଇ ସବୁ ଆସିଛି ସେଇଟା ବି ଟିକେ ଦେଖିବି ଭାବୁଛି ତ ସେଇଡ଼ା ବି ସବୁ ଆସିଛି ତ ସେଇଡ଼ା ଟିକେ ଦେଖିବି ହଁ ହଁ ସେ ପୁରୁଣା ଜିନିଷ ତ ସବୁ ଯାତ୍ରାରେ ଆସିଥାଏ ନା ସେ ପୁରୁଣା ଜିନିଷ ଉପରେ କିଏ ଏତେ ଇଚ୍ଛା ଲାଗେନି ସେ ପୁରୁଣା ଜିନିଷ ଯାହାବି ନୂଆ ଆସିଛି ସେଇଟା ଟିକେ ଦେଖିବା କଥା ଆଉ ହଁ ହଉ ଠିକ୍ ଅଛି ହଉ ହଁ ହଁ